ହ୍ୟାଲୋ ଆପଣ ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତିତ ଆମେ ପରିବାର ସହିତ ବଡି ସକାଳୁ ଭ୍ରମଣ ପର୍ଯ୍ୟଟନ କରିବାକୁ ପର୍ଯ୍ୟଟନସ୍ଥଳୀକୁ ଯିବାର ଥିଲା ସେ ଡ୍ରାଇଭର କାହିଁକି ଫୋନ ଉଠଉ ନାହାନ୍ତି ଟିକେ ପଚାରି ବୁଝନ୍ତୁ ତ ତାଙ୍କର ବର୍ତ୍ତମାନ ଅପହଁଞ୍ଚ ଦୂରତାରେ ଅଛି ବୋଲି ଫୋନର ରେକର୍ଡ଼ କହୁଛି ହୁଁ ମୁଁ ଏହା କମ୍ପ୍ଲେନ ଆପଣଙ୍କୁ ଦେଲି